ଓଡ଼ିଶାରେ ପ୍ରମୁଖ କ୍ରୀଡ଼ା ସଂଗଠନ କିମ୍ବା ସଂଘ ମହାସଂଘଗୁଡ଼ିକ ଓଡ଼ିଶା ଓଡ଼ିଶା ହକି ଆସୋସିଏସନ୍ ଓଡ଼ିଆ ଅଲମ୍ପିକ୍ସ୍ ଆସୋସିଏସନ୍ ଓଡ଼ିଆ କ୍ରିକେଟ୍ ଆସୋସିଏସନ୍ ଇତ୍ୟାଦି ବିଭିନ୍ନପ୍ରକାର ଖେଳ ଉପରେ ଏ ବିଭିନ୍ନପ୍ରକାର ଜିନିଷ ରହିଛି ସେଗୁଡ଼ିକ ଆମେ ପ୍ରତିଦିନ ଖେଳରେ ଟିଭିରେ ଆମେ ଖେଳଗୁଡ଼ିକ ଦେଖିଥାଉ କିନ୍ତୁ ଆଜିକାଲିର ଲୋକମାନେ କେହି ବାହାରକୁ ଯାଇ ନିଜେ ଖେଳିବାକୁ ଇଚ୍ଛା କରନ୍ତି ନାହିଁ ସମସ୍ତେ ଗୃହରେ ବସି ଲୁଡ଼ୁ କ୍ୟାରମ୍ ଚେସ୍ ବିଜ୍ନେସ୍ ଏ ବିଭିନ୍ନପ୍ରକାରର ଟେମ୍ପଲ୍ ରନ୍ ଏପରି ସମସ୍ତ ଖେଳମାନ ଖେଳିବାକୁ ଇଚ୍ଛା କରନ୍ତି କିନ୍ତୁ କେହି ବି ବାହାରକୁ ଯାଇ ଖେଳ ଖେଳିବା ପାଇଁ ଇଚ୍ଛା କରନ୍ତି ନାହିଁ ଘରେ ବସି ଟିଭିରେ ସମସ୍ତ ଖେଳମାନ ଦେଖନ୍ତି